ଗୀତ ଜୀବନରେ ଏକ ଅଭିଛେଦ ଅଙ୍ଗ ଗୀତ ସମସ୍ତ ଦୁଃଖ ଗ୍ଲାନୀକି ଭୁଲାଇ ଦେଇଥାଏ ଗୀତ ଗାଇବାର ଶୈଳୀ ମୋର ଏତେ ସୁନ୍ଦର ନୁହେଁ କିନ୍ତୁ ସଙ୍ଗୀତକୁ ମୁଁ ବହୁତ ଭଲ ପାଏ ଛୋଟବେଳେ ମୁଁ ଗୀତ ବହୁତ ଗୀତ ମୁଁ ଗୁଣୁଗୁଣୁ ହେଇକି ଗାଇଥାଏ ମୋର ଇଚ୍ଛା ଥାଏ ମୁଁ ଭବିଷ୍ୟତରେ ଟିକେ ଭଲ ଗାଇପାରିବି କିନ୍ତୁ ତାହା ସମ୍ଭବ ହୋଇନଥାଏ ଗୀତ ପ୍ରତି ମୋର ମମତା ଓ ମୋର ଆଗ୍ରହ ବହୁତ ଅଛି ଗୀତର ମାଧୁର୍ଯ୍ୟତାକୁ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଉପଭୋଗ କରିଥାଏ ମୋ ଗାୟନ ଶୈଳୀ ଏତେ ଉଚ୍ଚମାନର ନୁହେଁ କାରଣ ମୁଁ କୌଣସି ଠାରେ ସଙ୍ଗୀତରେ ଶିକ୍ଷାଲାଭ କରିପାରିନି ଫଳରେ ଗୀତର କୌଶଳ କୌଶଳର ଅଭାବ ପରିଲକ୍ଷିତ ମୋଠାରେ ହେଇଥାଏ ସଙ୍ଗୀତରେ ପ୍ରତ୍ୟେକ ମୁହୂର୍ତ୍ତ ଓ ପ୍ରତ୍ୟେକ ଅର୍ଥ ବୁଝିଥାଏ ଗୀତରେ ପ୍ରଥମାଂଶ ମୋର ସୁରୁଖୁରୁରେ ଗାଇଯାଏ କିନ୍ତୁ ଗୀତ ମଧ୍ୟରେ ଥିବା ଅନ୍ତରା ବେଳେ ଅନୁଭବ କରେ ମୋର କିଛି ଭୁଲ ପରିଲକ୍ଷିତ ହୁଏ ଏଥିପାଇଁ ମୋର ସ୍ୱର ଯଥେଷ୍ଟ ମାତ୍ରାରେ ସାହାଯ୍ୟ କରିନଥାଏ ତେଣୁ ସ୍ୱରର ସ୍ୱର ଭାଙ୍ଗିଯାଏ ସ୍ୱର ଭାଙ୍ଗିବା କୌଶଳ ମୋ ପାଇଁ କଷ୍ଟ ସାଧ୍ୟ ବେପାର କିନ୍ତୁ ଗୀତର ପ୍ରତ୍ୟେକ ଅଂଶକୁ ବୁଝିଥାଏ ଓ ଅନୁଭବ କରିଥାଏ